ଭାରତ ହେଉଛି ଆମର କୃଷି ପ୍ରଧାନ ଦେଶ ଭାରତର ପାଖା ପାଖି ଅଶୀ ଭାଗ ଲୋକ କୃଷି କାର୍ଯ୍ୟ ଉପରେ ମନୋନିବେଶ କରିଥାନ୍ତି ଏହା ଦ୍ୱାରା ଆଗକୁ ଭାରତର ଲୋକମାନଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତ ହେବା ସହ ଲୋକମାନଙ୍କୁ ସ୍ୱାବଲମ୍ବନଶିଳ କରାଇଥାଏ ସେହି ପରି ଆମ ଓଡ଼ିଶା ମଧ୍ୟ ଏକ କୃଷି ପ୍ରଧାନ ରାଜ୍ୟ ଅଟେ ସେହିପରି ଭାବରେ ଦେଖିବାକୁ ଗଲେ ଆମ ନୟାଗଡ଼ ଜିଲ୍ଲାରେ ଅଶୀ ଭାଗ ଲୋକ କୃଷି କାର୍ଯ୍ୟ ଉପରେ ନିର୍ଭର କରନ୍ତି ପାଖାପାଖି ସେମାନେ ତାଙ୍କର ଦୈନନ୍ଦିନ ଜୀବନ ମଧ୍ୟ ଏହି କୃଷି କାର୍ଯ୍ୟ ଦ୍ୱାରା ମେଣ୍ଟାଇ ଥାଆନ୍ତି କୃଷି କାର୍ଯ୍ୟରୁ ଉତ୍ପର୍ଣ୍ଣ ଶସ୍ୟ ଦ୍ୱାରା ସେମାନେ ବିଭିନ୍ନ ଶସ୍ୟ କୁ ଆମଦାନୀ ରପ୍ତାନି କରି ସେମାନଙ୍କର ପାରିବାରର ପୋଷଣ କରନ୍ତି ପରିବାର ପାଇଁ ବର୍ଷକ ପାଇଁ ଖାଦ୍ୟ ସଂଗ୍ରହ କରି ରଖି ଥାଆନ୍ତି ଏହା ଦ୍ୱାରା ସେମାନେ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ଦାନା ମଧ୍ୟ ଯୋଗାଇ ଥାଆନ୍ତି ଆମ୍ଭେ ମାନେ ଏହି କୃଷି କାର୍ଯ୍ୟକୁ ଆମ୍ଭ ଜୀବନର ଲକ୍ଷ୍ୟ ଭାବେ ପାଳନ କରୁଛୁ ସେହିଭଳି ଭାବରେ ଆମ୍ଭେ ଏହି କୃଷି କାର୍ଯ୍ୟକୁ ଆମ ପିଲାଛୁଆ ମାନଙ୍କୁ ସେମାନେ କିପରି ଭାବରେ ଏହାକୁ ବିନିଯୋଗ କରି ତାଙ୍କ ଦୈନନ୍ଦିନ ଜୀବନ ମେଣ୍ଟାଇ ପାରିବେ ତାଙ୍କୁ ଆମେ ଶିକ୍ଷା ଦେବୁ ତେଣୁ ଶିକ୍ଷା ଦେଶ ବିଷୟରେ ପିଲାମାନଙ୍କୁ ଜ୍ଞାନ ଦେବା ଏକାନ୍ତ ଆବଶ୍ୟକ ଅଟେ ତାଙ୍କୁ ଆମେ ଏହିଭଳି ଭାବେ ଶିକ୍ଷା ଦେବା କିପରିକି ସେମାନେ ଏହି ଜ୍ଞାନକୁ ପ୍ରୟୋଗ କରି ଉପଯୁକ୍ତ ଭାବରେ ଚାଷ କରି ପାରିବେ କୌଣସି ଅସୁବିଧାର ସମ୍ମୁଖୀନ ନହୋଇ ଠିକ ଭାବରେ ଚାଷ କାମ କରିପାରିବେ ଓ ସେମାନେ ତାଙ୍କର ଭବିଷ୍ୟତ ପାଇଁ କିଛି ମାତ୍ରାରେ ସ୍ୱଳ୍ପ ଉପଯୋଗ ହେଉ ପଛେ କିଛି ଧନ ସଞ୍ଚୟ କରି ରଖି ପାରିବେ ଓ କୃଷି କାର୍ଯ୍ୟରେ ମନ ଦେଲେ ହିଁ ସେମାନେ ଆଗକୁ ବଢ଼ିପାରିବେ ତେଣୁ ଚାଷ କାର୍ଯ୍ୟ ନିମନ୍ତେ ଜ୍ଞାନ ଏକାନ୍ତ ଆବଶ୍ୟକ ଉପଯୁକ୍ତ ଜ୍ଞାନ ପାଇଲେ ସେମାନେ କିପରି କମ ଜାଗାରେ ଅଧିକ ଫସଲ ଉତ୍ପାଦନ କରିପାରିବେ କମ ଅର୍ଥ ବିନିଯୋଗ କରି ଅଧିକ ଲାଭ ପାଇ ପାରିବେ ତାହା ଦେଖିବା ଆମର ଏକାନ୍ତ ଆବଶ୍ୟକ ଓ ସେମାନଙ୍କ ଜୀବନ କୁ ଆନନ୍ଦ ଭାବେ ଗଢ଼ି ନେବା ଆମର ଲକ୍ଷ୍ୟ ହେବା ଆବଶ୍ୟକ ତେଣୁ ଶିକ୍ଷା ହେଉଛି ଏକ ଏମିତି ଏକ ଜିନିଷ ଯାହାକି ଲୋକମାନଙ୍କୁ ଅନ୍ଧାରରୁ ଆଲୁଅକୁ ଆଣିଥାଏ ତେଣୁ ଶିକ୍ଷା ଚାଷ ବିଷୟରେ ଜ୍ଞାନ ଏକାନ୍ତ ଆବଶ୍ୟକ ଅଟେ